ହଁ ନୃତ୍ୟ ଗିଚ ପ୍ରତିଯୋଗିତା କରିଛି ଏବଂ ବହୁତ ଭଲ ହୋଇଥାଏ ଏଇଟା ଗୋଟେ ସହଯୋଗ ଉପାୟରେ ପ୍ରତିଯୋଗିତା ରଖାଯାଇଥିଲା ଯେଉଁଦ୍ୱାରା ଅନେ ଅନେକ ଝିଅ ଅନେକ ବଏଜ୍ ଗର୍ଲସ ବଏଜ୍ ଭାଗ ନେଇଥିଲେ ସେଥିମଧ୍ୟରୁ ମୁଁ ୱିନର ହେଇଥିଲି ମୋତେ ବହୁତ ଖୁସି ଲାଗିଥିଲା ଏବଂ ଗିଫ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ମୁଁ ଯେକୌଣସି ଗେମ୍ କିମ୍ବା ଖେଳକୁଦରେ ଭାଗ ନେବାକୁ ଏକ୍ସାଇଟେଡ଼୍ ଥିବି ଏବଂ ରହିଥିବି ମଧ୍ୟ ମୋତେ ବହୁତ ଇଚ୍ଛା ନୃତ୍ୟ ପ୍ରତିଯୋଗିିତାରେ ତ ବହୁତ ଥର ଭାଗ ନେଇଛି ଫାଷ୍ଟ ବି ହେଇଛି ୱିନର ମଧ୍ୟ ହେଇଛି ଏହା ବହୁତ ସହଜ ଉପାୟରେ କରାଯାଏ କାରଣ ଏଠାରେ ସମସ୍ତ ପ୍ରକାର ଝିଅ ଭାଗ ନେଇଥାନ୍ତି ତାଙ୍କୁ ହରେଇବାକୁ ହେଲେ ଆମେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ୱିନର ହବାକୁ ପଡ଼ିବ ନୃତ୍ୟ ପ୍ରତିଯୋଗିତାର ତ ବହୁତ ସହଜ ଲାଗିଥାଏ କାରଣ ସେଇଟା ଗୋଟେ ନୃତ୍ୟ କରିବା ଦ୍ୱାରା ନିଜକୁ ବହୁତ ଖୁସି ହେଇଥାଏ ଏବଂ ବହୁତ ହାପି ଫିଲ୍ ହେଇଥାଏ ଯଦ୍ୱାରା ଆମେ ନୃତ୍ୟ ପରିବେଷଣ କରିଥାଉ ଏବଂ ଭାଗ ନେବାକୁ ଚାହାଁନ୍ତି ସମସ୍ତେ ଭାଗ ନେବାକୁ ଚାହାଁନ୍ତି କିନ୍ତୁ ମୁଁ ତ ବହୁତ ହିଁ ଚାହେଁ ଏବଂ ଚାହିଁଛି ମଧ୍ୟ ମୋ ନୃତ୍ୟ ପରିବେଷଣ କରି ମୁଁ ବହୁତ ପ୍ରାଇଜ୍ ପାଇଛି ଏବଂ ଆଗକୁ ମଧ୍ୟ ଯାଇଛି ଏବଂ ବହୁତ କଳା ମୋ ନାଚିବାଟା ଅଛି ମୋ ଭିତରେ